ଦୁଇ ହଜାର ଏକୋଇଶ ଏମିତି ଗୋଟେ ସମୟ ଥିଲା ଯେଉଁଠିକି ମୁଁ ଗୋଟେ ନର୍ସିଂ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲି ତ ଯିବା ସମୟରେ ମୁଁ ଜାଣିନଥିଲି ଯେ ମୋ ସହିତ ଏମିତି ହେଇଯିବ ତ ମୁଁ ଗଲାବେଳେ ମୋର ବାଟରେ ଆକ୍ସିଡ଼େଣ୍ଟ ହେଇଗଲା ତ ମୁଁ ଜାଣିଥିଲି ମୋର ଦୁଇ ହଜାର ଏକୋଇଶ ସମୟଟା ଏମିତି ବେକାର ଯିବ ବୋଲି ତ କିଛି ବି ନାହିଁ ଯଦି ବି କିଛି ହଉଛି ତ ଆମେ ମୁଁ ମୁଁ ଲକ୍ଷ୍ୟରେ ପହଞ୍ଚିବା ପାଇଁ ମୁଁ କିଛି ବି କରିପାରି ଯାଏ ଭଲରେ ଆକ୍ସିଡ଼େଣ୍ଟ ବି ପାଇଁନା ହେଇଯାଉ ତ ମୁଁ ଆକ୍ସିଡ଼େଣ୍ଟ ହେଲା ସତ ବଟ୍ ମୁଁ ଓ ମୁଁ କେମିତି ବି ଯାଇକି କଷ୍ଟରେ ସେ ଇଣ୍ଟରଭ୍ୟୁଟି ଦେଇଥିଲି କିନ୍ତୁ ମୁଁ ଜାଣିଥିଲୁ ଯେ ମୋର ଇଣ୍ଟରଭ୍ୟୁଟି ଏତେ ସଫଳ ହୋଇଯିବ ମୁଁ ସେହି ଇଣ୍ଟରଭ୍ୟୁରେ ଉତ୍ତୀର୍ଣ୍ଣ କରିଦେଇଛି ଏବଂ ମୋତେ ଭଲ ଲାଗୁଛି ସେଇ ଇଣ୍ଟରଭ୍ୟୁଟି ଯେଉଁ ଦେଲେ ସେଇଠି ଯେଉଁମାନେ ସାର୍ ମାନେ ବି ଥିଲେ ସେମାନେ ମୋତେ କୋଶ୍ଚିନ୍ ବିଭିନ୍ନ ପ୍ରକାର କୋଶ୍ଚିନ୍ ପଚାରିଲେ ଭଲ ବି ପଚାରିଥିଲେ ମୋତେ ଭଲ ଲାଗା ସେ କୋଶ୍ଚିନ୍ ଆନ୍ସର୍ ଦେଇକି ଭଲ ଥିଲା ଇଣ୍ଟରଭ୍ୟୁଟି କାରଣ ମୁଁ ଚାହୁଁଥିଲି ନର୍ସ ହେବାକୁ ତ ନର୍ସିଂ ବିଷୟରେ ତାଙ୍କେ ମୋତେ ଯେବେ ଯେଉଁ ଟାଇପ୍ର କୋଶ୍ଚିନ୍ ପଚାରିଲେ ତ ମୋତେ ଭଲ ଲାଗିଲା ତ ମୁଁ ଇଣ୍ଟରଭ୍ୟୁରେ ପାସ୍ ବି କରିଦେଇଛି କାରଣ ମୋତେ ନର୍ସିଂ ବହୁତ ଭଲ ଲାଗେ ସେଇ ଜବ୍ଟି ସେ କାମଟି କାରଣ ମୁଁ ଚାହୁଁଛି ନା ଲୋକମାନଙ୍କୁ କେମିତି ସେବା କରିବି ତାଙ୍କ କଷ୍ଟ ବୁଝିବି ତ ମୋର ଲକ୍ଷ୍ୟରେ ପହଞ୍ଚାଇ ପାଇଁ ମୁଁ କିଛି କରିପାରିଲି ଆଉ ସେଥିରେ ଦରମା ବି ମଧ୍ୟ ଭଲ ଅଛି ତ ପନ୍ଦର ହଜାର ଟଙ୍କା ମୁଁ ଚାହୁଁଛି ସେତିକି ପଇସାରେ ବି ମୁଁ ଆମ ଘର ଚଳାଇବି ଯେମିତି ସମସ୍ତଙ୍କ କଥା ବିି ଜାଗ୍ରତ କରିପାରିବି ଆଉ ମୋତେ ଏହି ଚାକିରିଟି ବହୁତ ଦରକାର ଥିଲା ଯେହେତୁ ଆମ ଘରର ପରିସ୍ଥିତି ବି ଖରାପ ଥିଲା ତ ମୁଁ ଏଇ ଚାକିରିଟି କରି ପଇସା ଆଣି ଆମ ଘରର ଆର୍ଥିକ ପରିସ୍ଥିତିକୁ ସୁଦୃଢ଼ କରିବାକୁ ଚାହୁଁଥିଲି ତ ମୋତେ ଏହି କାମଟି ବହୁତ ଭଲ ଲାଗିଲା ମୁଁ ସେଥିପାଇଁ ଏହି ଇଣ୍ଟରଭ୍ୟୁଟି ଦେଇ କରି ମୁଁ ପାସ୍ ବି ହେଇଯାଇଛି ଆଉ ମୋ ମତରେ ମୁଁ ଭାବୁଛି ଯେ ଦୁଇ ହଜାର ଏକୋଇଶ ମୋ ପାଇଁ ଗୋଟେ ଏମିତି ଗୋଟେ ସମୟ ଥିଲା ଯେଉଁଟାକି ମୁଁ କେବେ ବି ଭୁଲିପାରିନି କାର୍ଯ୍ୟରେ ଏକ ଚ୍ୟାଲେଞ୍ଜିଙ୍ଗ ପ୍ରୋଜେକ୍ଟ କିମ୍ବା ସମ୍ମୁଖୀନ ହୋଇଥିଲି ଆଉ ମୋତେ ବହୁତ ଭଲ ଲାଗିଲା ଏହି କାମଟି ତ ସେଥିପାଇଁ ମୁଁ ଏହି କାମରେ ବହୁତ ଲାଭ ବି ପାଇପାରିବି ଆଉ ମୋ ମତରେ ଯେତିକି ବି ରୋଗୀ ଅଛନ୍ତି ସମସ୍ତଙ୍କୁ ସେବା କରି ସମସ୍ତଙ୍କୁ ଦୁଃଖ ବି ବୁଝିପାରିବି ଆଉ ଦୁଇ ହଜାର ଏକୋଇଶ ମୋ ପାଇଁ ଗୋଟେ ମୂଲ୍ୟବାନ ସମୟ ଥିଲା ମୁଁ ଭାବୁଛି ଏବଂ ମୁଁ ଏରା ମୁଁ ଏହି କାମଟି ବହୁତ ମନରେ କରିବି